ଆମେ ଯଦି ବ୍ୟାଙ୍କକୁ ଯିବା ଏବଂ ସେଠାରେ ମୁହାଁମୁହିଁ ବ୍ୟକ୍ତିଗତ ଭାବରେ କାର୍ଯ୍ୟ କରିବା ସେଥିପାଇଁ ଆମକୁ ଅଧିକ ସମୟ ଲାଗିଥାଏ ଆମକୁ ବ୍ୟାଙ୍କକୁ ଯାଇ ପ୍ରଥମେ ଗୋଟେ ଲାଇନ୍ରେ ଛିଡ଼ା ହେବାକୁ ପଡ଼ିଥାଏ ଏବଂ ନିଜର ପାଳି ଆସିଲ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼େ ନିଜ ପାଳି ଆସିଲେ ସେଠାରେ ପୁଣି ଛିଡ଼ା ହୋଇ ଆମର କାର୍ଯ୍ୟ ଯହାବିି ଥାଉ ଆମେ କରିଥାଉ କିନ୍ତୁ ଇଣ୍ଟରନେଟ୍ ମାଧ୍ୟମରେ ଆମେ ଯଦି କରିବା ଆମକୁ ଧାଡ଼ି ବାନ୍ଧି ଅପେକ୍ଷା କରିବାକୁ ପଡ଼ିବ ନାହିଁ ଯାହାଫଳରେ ଆମର ସମୟ ବଞ୍ଚିଯିବ ଆଉ ତେଣୁ ଆମେ ବ୍ୟକ୍ତିଗତ ମୁହାଁମୁହିଁ ବ୍ୟାଙ୍କିଂ କାର୍ଯ୍ୟ ନକରି ଇଣ୍ଟରନେଟ୍ ମାଧ୍ୟମରେ କାର୍ଯ୍ୟ କଲେ ଏହା ଅତି ସହଜ ହୋଇଯିବ ପୁଣି ଅନେକ ସମସ୍ୟା ରହିଛି ବ୍ୟକ୍ତିଗତ ମୁହାଁମୁହିଁ କାର୍ଯ୍ୟକ୍ରମ ହେଲେ ଆମେ କୌଣସି ଅସୁବିଧା ହେଲେ ତାଙ୍କୁ ଜଣେଇ ପାରିବା କିନ୍ତୁ ଇଣ୍ଟରନେଟ୍ ମାଧ୍ୟମରେ ଯଦି କୌଣସି ବ୍ୟାଙ୍କିଂ କାର୍ଯ୍ୟ କରୁଛ ସେଥିରେ କୌଣସି ଅସୁବିଧା ହେଉଛେ ତାହେଲେ ଆମେ ହଁ ନିଜେ ଯଦି ତାର ସମାଧାନ ସୂତ୍ର ବାହାର ନ କରିପାରିବା ତାହେଲେ ଆମକୁ ପୁଣି ବ୍ୟାଙ୍କକୁ ଯାଇ ସମୟ ନଷ୍ଟ କରିବାକୁ ପଡ଼ିବ ତା' ସହିତ ଆମକୁ ହଇରାଣ ମଧ୍ୟ ହେବାକୁ ପଡ଼ିବ ତେଣୁ କେତେକ କ୍ଷେତ୍ରରେ ଇଣ୍ଟରନେଟ୍ ଇଣ୍ଟରନେଟ୍ ମାଧ୍ୟମରେ ବ୍ୟାଙ୍କିଙ୍ଗ କାର୍ଯ୍ୟ କରିବା ଉଚିତ ଏବଂ କେତେକ କ୍ଷେତ୍ରରେ ମୁହାମୁହିଁ ବ୍ୟକ୍ତିଗତ ଭାବରେ ବ୍ୟାଙ୍କିଙ୍ଗ କାର୍ଯ୍ୟ କରିବା ମଧ୍ୟ ଉଚିତ ଦୁଇଟା ଯାକ ଦୁଇଟିଯାକ ବ୍ୟାଙ୍କିଙ୍ଗ ସେବାରେ ଭଲ ହୋଇଥାଏ ଏବଂ କେଉଁଟା ଖରାପ ଏମିତି କହିହବ ନାହିଁ କିମ୍ବା କେଉଁଟା ଉତ୍ତମ କହିହବ ନାହିଁ ଦୁଇଟାଯାକ ଉତ୍ତମ ଅଟେ